ମୁଁ ମୋର୍ କାର୍ଯ୍ୟ ବାହାରେ ମୋର୍ ବହୁତ ସଉକ୍ ହେଲା ଖେଳବାର୍ଟା ତ ମତେ ବେଶୀ ଫୁଟବଲ୍ ଖେଳ ଖେଲ୍ବାକେ ମତେ ବହୁତ୍ ଭଲ୍ ଲାଗେ କାହିଁର୍ଲାଗିନା ଫୁଟବଲ୍ ଖେଳରେ ଦୌଡ଼ି ଧାଁ ଧପଡ଼୍ କରିକରି ଦେହ ଯେନ୍ ବ୍ୟାୟମ୍ ହଉଚେ ଯେନ୍ କସରତ୍ ହଉଚେ ନା ମତେ ବହୁତ ଭଲ ଲାଗ୍ସି ଆଉ ଶରୀର୍ଟା ଫୁର୍ତିଲା ଲାଗ୍ସି ଆଉ ଖେଳରେ ତ ମୋର୍ ନାଁ କର୍ବାର୍ ଲାଗି ବହୁତ୍ ଇଚ୍ଛା ଥିଲା ବାକି ମତେ ସ୍କୁଲରୁ କି ଡିଷ୍ଟ୍ରିକ୍ଟ ଜିଲ୍ଲା ତରଫରୁ ମତେ କୌଣସି ପ୍ରକାର ଜାଗାରୁ ସାହାଯ୍ୟ ନାଇଁ ମିଲିବାରୁ ମୁଇଁ ଆଗ୍କେ ଯାଇନାଇଁ ପାରିଲି କିନ୍ତୁ ବର୍ତ୍ତମାନ ମୋର୍ ଆଗ୍ରହ ଏବେ ଚିତ୍ର ଆଡ଼େ ମୁଇଁ ଅଗ୍ରସର ହେଇଚେଁ ମୁଇଁ ଚିତ୍ର କରିକି ଏବେ ମତେ ବହୁତ୍ ଖୁସି ଲାଗୁଚେ ସୁନ୍ଦର ସୁନ୍ଦର ପରିମାଣରେ ପକ୍ଷୀଙ୍କ ଚିତ୍ର ହେଲା ବନ ପାହାଡ଼ ଜଙ୍ଗଲ ଝରଣାର ଚିତ୍ର ହେଲା ଦେଖ୍ଲା ପରେ ମତେ ବହୁତ୍ ସୁନ୍ଦର ଲାଗୁଚି ଆର୍ ମୋର୍ ଚିତ୍ର ଦେଖିକି ଲୋକମାନେ ଅନ୍ୟମାନେ ବହୁତ୍ ଖୁସି ହଉଚନ୍ ମୋର୍ ପ୍ରେରଣାରେ ମଧ୍ୟ ସେମାନେବି ଚିତ୍ର କର୍ବାରେ ଏବେ ଧିରେ ଧିରେ ଲାଗିଚନ୍